ଆଗ କାଳର ଲୋକ ମାନେ ବହୁତ ସିଧାସାଧା ଭାବରେ ଜୀବନ ଜାପନ କରୁଥିଲେ ଘରେ ରହିବା ଛଡ଼ା ଆଉ କିଛି ଜାଣିନଥିଲେ ଏବଂ ସିଧାସାଧା ଭାବରେ ରହିବାକୁ ପସନ୍ଦ କରୁଥିଲେ ସେମାନେ ମଡ଼େଲ ବିଷୟରେ କିଛି ଜାଣିନଥିଲେ ସେମାନେ କିନ୍ତୁ ଏବର ଲୋକ ମାନେ ସେପରି ରହିବାକୁ ଜମା ହେଲେ ପସନ୍ଦ କରୁନାହାନ୍ତି ନାଟକ ବା ଯାତ୍ରାପାର୍ଟି ଡ୍ରେସ୍ ଭଳି ବହୁତ ଛୋଟ ଛୋଟ ଡ୍ରେସ ପିନ୍ଧିକି ବୁଲୁଛନ୍ତି ମଡ଼େଲ ହେବାକୁ ଚାହୁଁଛନ୍ତି ବହୁତ ଭଲରେ ରହିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଆଗର ଲୋକମାନଙ୍କୁ ଏସବୁ ପସନ୍ଦ ନଥିଲା ସେମାନେ ଏପରି ଡ୍ରେସ୍ ପିନ୍ଧିଲେ ଘରୁ ବାହାରୁ ନଥିଲେ ଗାଁର ଲୋକମାନେ ଏପରି ଡ୍ରେସ୍ ଯଦି ପିନ୍ଧନ୍ତି ତେବେ ବାର ଲୋକ ବାର କଥା କହିବେ କିନ୍ତୁ ସହର ମାନଙ୍କର ଝିଅମାନେ ଏପରି ଛୋଟ ଡ୍ରେସ୍ ପିନ୍ଧି ରହୁଛନ୍ତି କାହିଁକି ନା ସେମାନଙ୍କୁ ଗାଁର ଡ୍ରେସ ଭଳି ତାଙ୍କ ବହୁତ ଡିଜାଇନ୍ର ଡ୍ରେସ୍ ପିନ୍ଧୁଛନ୍ତି